ହଁ ଭଲରେ ରୁହ କାଣା ଓ ଡାନ୍ସ କାଁ କାଁ ଡାନ୍ସ ଶିଖ୍ବେ ହଏ ହଏ ହଏ ଆମର ନା ସବୁ ପ୍ରକାରର ଡ୍ୟାନ୍ସ ଅଛି କାଁଟା ଶିଖ୍ବା ବାବୁର କେତେ ଏଜ୍ ହେଲାନେ ହଁ ହଁ ହଁ ହଁ ହଁ ଆମର୍ ନା ତ ବହୁତ ଲୋକ୍ ଆସୁଛନ୍ ବହୁତ ଲୋକ ଯାଉଁଛନ୍ ବହୁତ କିଛି ଶିଖିକରି ଯାଉଁଛନ୍ ଯେତେ ଲୋକ୍ ଆମେ ଶିଖେଇଛୁ ହେନ୍ତା ତମର ବାବୁ ନନିକେ ବି ଶିଖେଇ ଦେମୁଁ ଗୋଟେ ଦିନରେ ଚାହିଁଲେ ନାଇଁ ହେଇପାରେ ଏଁ ଗୋଟେ ଦିନେ ହେବା ଜିନିଷ ବି ନେଇ ସେ ଟିକେ ଧର୍ଯ୍ୟ ଲାଗ୍ବା ତାପରେ ଭଲ୍ସେ ପ୍ରଫେସନାଲ୍ ନାଚିବେ ଭଲ୍ସେ ଶିଖିବେ ତୁମେ ବି ଗାଇଡ୍ କରୁଥିବ ବୋଲେ ତ ହେବା ତୁମେ ମୋର ଉପରେ ଆଶା ଭରଷା ଛାଡ଼ି ଦେଇଥାଅ କାଁ କାଁ ଯେ କିନି ମୁଇଁ ବି ଗୋଟେ କିନି ଏନ୍ତା ଜାଗାରେ ବିଜୁଳି କର ଆଇ କର ପ୍ରଫେସନାଲ୍ ଡାନ୍ସର ଟାଇପର ଅଛେ ମୋର ଜାଗା ନାହିଁ ମୋ ନିଜ ଗୋଡ଼ରେ ମୁଁ ଠିଆ ହେଇଛେଁ ହେଲା ତୁମ ବାବୁ ନନିକେ ଯେତେ ଖ୍ୱାଇସ୍ ଅଛେ ଯେତେ ଶୀଘ୍ର ମନୋଭାବ କରଛେ ମୁଁ ପୁରା ଫୁଲ ଶିଖେଇଦେମି ତୁମେ ବି ଟିକେ ଗାଇଡ୍ କରୁଥିବ ହଁ ହଁ ଆମେ ବି ଭଲ୍ ଅଛୁ ଆଉ ଆମେ ଗୋଡ଼ ଲଗେଇ କିଛି ଶିଖଇବୁ ବୋଲି ତ ଆମେ ଭଲରେ ରହିମୁଁ ଏ ଏବର ବର୍ତ୍ତମାନ କୋଡ଼ିଏ ତିରିଶଟାକୁ ମୁଁ ଶିଖଉଛି ଏମିତି ଲୋକ ଏମିତି ଲୋକ ବଢ଼ି ବଢ଼ି ଯାଉଛି ଆଡ଼ମିନିସନ୍ ଟିକେ କରିଦେବେ ରେଜିଷ୍ଟ୍ରି ଟିକେ କରିଦେବେ ଆଉ ଫିସ୍ ଟିକେ ବୁଝିଦେବେ ଜଲ୍ଦି ହୁଅନ୍ତା ତ ଭଲ ହୁଅନ୍ତା ତୁମର ବାବୁ ତୁମର ବାବୁ ତୁମର ବାବୁ ନନି ହଁ କିଛି ନାଇଁ ବାବୁ ନନି ସେ ଆଧାର କାର୍ଡ଼ ଆଉ ତୁମ ହୁଁ ଫଟୋ ଫଟୋ ଆଧାର କାର୍ଡ଼ ଲାଗି ଫଟୋ ଦେଇ କପି ତମର ବି ଆଧାର କାର୍ଡ଼ ଆଣିଥିବ ତୁମେ ସେଥିରେ ରେଜିଷ୍ଟ୍ରସନ୍ ହେଇଯିବ ଆରୁ ଫୋନ୍ ନମ୍ୱର ବି ଆଣିଥିବେ ବୋଲେ ଭଲ ହେବା ହଁ ନାଇ ୟାର ମନି ଟଙ୍କା ହଜାର ଟଙ୍କା ଫିସ୍ ହଁ ରେଜିଷ୍ଟ୍ରର୍ ଫିସ୍ ହଁ ସେଇଟା ମୋ ଉପରେ ଛାଡ଼ିଦିଅ ସେଇଟା କନଫର୍ମ ମୁଁ ଶିଖେଇଦେବି ପ୍ରଫେସ୍ନାଲି ଶିଖେଇଦେବି ସେଇଟା ମୋ ଉପରେ ନିର୍ଭର କରୁଛି ଆଜ୍ଞା ଆସୁଛି ହଁ ହଁ ଯାଅ ଯାଅ ରଖୁଛି